ହଁ ନାଇଁ ମୁଁ ବସିଛି ପୁଅ ଏଲୁ ଟିଉସନ୍ ଯିବ ବୋଲି ତାକୁ ଖୁଆଉଛି ତା'ପରେ ତାକୁ ରେଡି କରିକି ଟିଉସନ୍ ଛାଡ଼ିବି ରୋଷେଇ କରିଥିଲି ଯାହା ସରିଗଲାଣି ଆଉ ରାତିକୁ ରୋଷେଇ ହେବ ତୁ କ'ଣ କରୁଛୁ ଏବେ ବା ରଜକୁ ସାବିତ୍ରୀ ଅଛି ନା କିଛି କରିନି କିଣିବା ପାଇଁ ମାର୍କେଟ୍ ଯିବା ଆଉ ରଜ ତ ଅଛି ଟାଇମ୍ ଆମର ତ ସାବିତ୍ରୀ ଉଣେଇଶରେ ପଡ଼ୁଛି ପାଖାପାଖି ଆହୁରି ଗୋଟେ ମାସର ସମୟ ଅଛି ହଉ ଆଉ ଆମେ ଏବେ ଯିବୁ କଥା ହଉଥିଲୁ ମାର୍କେଟ୍ ଯାଇକି ଶାଢୀ ଫାଡ଼ି ସବୁ କିଣିକି ନେଇକି ଆସିବୁ ଆଉ ତୁ କହ ରଜ କେମିତି କ'ଣ ପାଳନ କରିବୁ

ଆଉ ଦୋଳି ଫୋଳି ହେଉଛି ନା ନାଇଁ ଆଉ ଘରେ ସବୁ କ'ଣ କରୁଛନ୍ତି ସମସ୍ତଙ୍କ ଦେହ ଭଲ ଅଛି ଟି ହଉ ରଜକୁ ରଜ ପାନ ମୋ ପାଇଁ ରଖିଥିବୁ ମୁଁ ରଜକୁ ଗାଁକୁ ଯିବି ଆଉ କ'ଣ ତିନି ଦିନ ପାଇଁ ତିନିହଳ ଡ୍ରେସ୍ କରିବୁ

ଯାହା ହଉ ଗାଁରେ ମାନେ ରଜ ପର୍ବ ସବୁ କିଛି ଯେକୌଣସି ପର୍ବ ବହୁତ ଭଲ ଭାବରେ ପାଳନ କରାହେଉଛି ସବୁ ବାହାରେ ତ ଏତେଟା ସେମତି କିଛି ନାହିଁ ତ ଗାଁରେ ରହିବା ପାଇଁ ବହୁତ ଖୁସି ଲାଗୁଛି

ଆଉ କହ ତୋ ଝିଅ ଖବର କ'ଣ

ସିଏ ତ ଝିଅ ପିଲା ନା ତା ପାଇଁ ଭଲ ଜିନିଷ କସ୍ମେଟିକ୍ ତ କିଣିଦବୁ ଆଉ ଶାଢୀ ଡ୍ରେସ୍ ଚୁଡ଼ି ସବୁ ଜିନିଷ ତା ପାଇଁ କିଣିବୁ ବାରିରେ ଗୋଟେ ଦୋଳିଟେ ପକାଇଦେବୁ ଆଉ ଝିଅକୁ ପାନ ଖୁଆଇବୁ ପୋଡ଼ପିଠା ବି କରିବୁ ସେ ଯେମତି ମସ୍ତି ପୁରା କରିକି ରଜଟାକୁ ସାରିବ ହେଲା ଆଉ ମୁଁ ଏବେ ତ ଚାକୁ ବିସ୍କେଟ୍ ଟିକିଏ ଖାଇଛି ପୁଅକୁ କିନ୍ତୁ ଭାତ ଖୁଆଉଥିଲି ଆଉ ଆଉ ଝିଅର ପଢ଼ାପଢି ତା'ହେଲେ ଭଲ ଥିଲା ପରୀକ୍ଷାରେ ଭଲ ହୋଇଛି

ମୋ ପୁଅର ତ ଏଥର ଏଇଟା ଆଡ଼ମିସନ୍ କଲି ପ୍ରଥମ କ୍ଲାସ୍ ହେଲା ତା'ର ମର୍ଣ୍ଣିଂ କ୍ଲାସ୍ ତ ହୋଇଗଲାଣି ଆଉ ତୋ ଦେହ ଭଲ ଅଛି ନା ଆଉ ବାପାମାଙ୍କର ଦେହ ଭଲ ଅଛି ହଁ ହଉ ରଜକୁ ସେମାନଙ୍କ ପାଇଁ ବି କିଛି ନୂଆ ବସ୍ତ୍ର ଆଣିବୁ ଭାରି ହଁ ହଉ ଆଉ